ହଁ ମୁଁ ଦଶରୁୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଶହେ ନଅ ତିନି ଶହ ପଇଁତିରିଶି ଚାରି ଶହ ଛପନ ନଅ ଶହ ନବେ ନଅ ହଜାର ନଅଶହ ଅନେଶ୍ୱତ